ଭାଇ ମୁଁ ପୂର୍ବରୁ କରିଥିବା ଖାଦ୍ୟର ଅର୍ଡ଼ରକୁ ଅଧିକ ପରିମାଣରେ ଆଉ କିଛି ଜିନିଷ ଯୋଡ଼ିବାକୁ ଚାହୁଁଛି ଏକଟି ଚପାତି ଏବଂ ଦୁଇଟି ନାନ୍ ମୁଁ ଅର୍ଡ଼ର କରିଥିଲି ତା ବଦଳରେ ଆପଣ ମୋତେ ତିନୋଟି ଚପାତି ଏବଂ ପାଞ୍ଚୋଟି ନାନ୍ ଅର୍ଡ଼ର ମୋର ଲେଖିଦିଅନ୍ତୁ